ହଁ ସାର୍ ନମସ୍କାର ହଁ

ଏଇଠି ସବୁ ସୁବିଧା ଅଛି ବାହାରୁ ବି ଡକ୍ଟର ଆସନ୍ତି ଭଲ ଭଲ ଡକ୍ଟର ସବୁ ଆସୁଛନ୍ତି ଆଉ ସବୁ କାର୍ଡ୍ ବି ଏଠି ଲାଗୁ ହେଉଛି ସବୁ ଡକ୍ୟୁମେଣ୍ଟ ପତ୍ର ସବୁ ନେଇକି ଆସନ୍ତୁ ଆଉ ସବୁ ସୁବିଧା ଅଛି ଏଠି ଆଉ ହଁ ସେ ସବୁ ସୁବିଧା ଅଛି ଏଠି ଏଠି ଭଲ ଡକ୍ଟର ଆସୁଛନ୍ତି ଆଉ ବାହାରୁ ବି ଭଲ ଭଲ ଡକ୍ଟର ସବୁ ଆସୁଛନ୍ତି ଆପଣଙ୍କ କାର୍ଡ୍ ନେଇକି ଆସନ୍ତୁ ଆଉ ତୁମର ପେସେଣ୍ଟ୍କୁ ନେଇକି ଆସ ସବୁ ଡକ୍ୟୁମେଣ୍ଟ ନେଇକି ଆସନ୍ତୁ ଆଁ ଡକ୍ୟୁମେଣ୍ଟ ତୁମର ଆଧାର କାର୍ଡ୍ ସବୁ ତୁମର ସ୍ୱାସ୍ଥ୍ୟ ବୀମା କାର୍ଡ୍ ଏସବୁ ନେଇକି ଆସନ୍ତୁ ଆଉ ହଁ ସବୁ ଦିନେ ହଁ ସବୁ ଦିନ ଅଛନ୍ତି ଆଉ ଯଦି ଅପରେସନ୍ ହେଲେ ଆମେ ବାହାରୁ ବି ଡକ୍ଟର ମଗଉଛୁ ହଁ ସବୁ ଜଣା ପଡ଼ିବ ହଁ ହାଲ୍କା ଶୌଚ ସୁବିଧା ଅଛି ନାଇ ନାଇ କିଛି ପ୍ରୋବ୍ଲେମ୍ ନାହିଁ ହଁ କହ ହଁ ନେଇକି ଆସ ସବୁ ଡକ୍ୟୁମେଣ୍ଟ ପତ୍ର ସବୁ ଆଗ ନେଇକି ଆସିବେ ପେସେଣ୍ଟ୍ ଧରିକି ଆସିବେ ସେଇଠି ସବୁ ସୁବିଧା ହୋଇଯିବ ବାହାରୁ ଅପରେସନ୍ ସମୟରେ ଆମେ ବାହାରୁ ଡକ୍ଟର ହିଁ ମଗେଇବୁ ସବୁ ଜଣା ପଡ଼ିଯିବ କାର୍ଡ୍ ସବୁ ସବୁ ସୁବିଧା ଅଛି ଏଠି ସବୁ ଆଗ ଡକ୍ୟୁମେଣ୍ଟ ଧରିକି ଆସିବ କାର୍ଡ୍ ନେଇକି ଆସିବ ପେସେଣ୍ଟ୍ ଧରିକି ଆସିବେ ହଁ ରହିବା ସୁବିଧା ବି ଅଛି ପେସେଣ୍ଟ୍ଙ୍କ ସହିତ ଜଣେ କି ଦୁଇ ଜଣ ରହି ପାରିବେ ଏଠି ଏ ଏଇଠି ଭଲ ସୁବିଧା ଅଛି ହୁଁ ହଁ ହଁ ହଁ ଅଛି ସବୁ ସୁବିଧା ଅଛି ଏଠି ପେସେଣ୍ଟ୍ ପେସେଣ୍ଟ୍କୁ ଖାଲି ତାଙ୍କର ଖାଇବା ପତ୍ର ଦିଆଯିବ ଆଉ ତାଙ୍କ ସାଙ୍ଗରେ ଯିଏ ରହିବ ତାଙ୍କ ତାଙ୍କର ଅଲଗା ସେମାନେ ବ୍ୟବସ୍ଥା କରିବେ ଆଉ ପେସେଣ୍ଟ୍ ପାଇଁ ଏଠି ସବୁ ସୁବିଧା ଅଛି